ଆମ ବଗିଚାରେ ରକ୍ଷଣାବେକ୍ଷଣ କରିବା ସମୟରେ ମୁଁ ମଶା ପୋକ ଇତ୍ୟାଦି ସମସ୍ୟାର ସମ୍ମୁଖୀନ ହେଉଛି ବଗିଚାରେ ବଗିଚାରେ ଜଳ ଜମିଗଲେ ସେଇଠି ମଶା ପୋକ ଇତ୍ୟାଦି ଇତ୍ୟାଦି ଆସିଥାଏ ଆଉ ସେଇଠି ଗଛ ମଧ୍ୟ ଖରାପ୍ ହେଇଯାଇଥାଏ ସେ ସେଇଠି ଗଛ ନା ଗଛ ଗଛଗୁଡ଼ିକ ବହୁତ ଖରାପ୍ ହୋଇଯାଇଥାଏ ସେଇଠି ମଶା ପୋକ ମାଛି ଇତ୍ୟାଦି ସବୁ ଆସି ସେଇଠି ସବୁ ପତ୍ର ଖାଇକି ସବୁ ଗଛ ନଷ୍ଟ କରିଦେଇଥାଏ

ଗଛ ଗୁଡ଼ିକୁ ଭଲ ଭଲ ହେଇନଥାଏ ଫୁଲ ସବୁ ପୋକ ପୋକରେ ବସି ସବୁ ଫୁଲ ନଷ୍ଟ ହୋଇଯାଇଥାଏ ଆଉ ବଗିଚା ବଗିଚାରେ ଜଳ ଜମିଗଲେ ସେଇଠି ପୋକ ମଶା ବେଶି ହୋଇଯାଇଥାଏ ସେଥିପାଇଁ ବଗିଚା ମଧ୍ୟ ନଷ୍ଟ ହୋଇଯାଇଥାଏ